ମୁଁ ଛୋଟବେଳୁ ମାଛଧରା ଶଖି ଆସିଛି କାରଣ ଆମର ଜାତି ହେଉଛି କେଉଟ କେଉଟ ଜାତିର ପ୍ରଥମ ନିୟମ ହେଉଛି ଆମେ ମାଛ ଧରିବା ମାଛଟିକୁ ଧରିବା ବାପା ମାଁ ବାପା ଜେଜେବାପା ତାଙ୍କଠାରୁ ମୁଁ ଶିଖିଆସୁଛି ଆଉ ସେ ଜିନିଷ ମୁଁ ମୋ କାମରେ ଲଗାଇ ମାଛଟିକୁ ଧରୁଛି